ହ୍ୟାଲୋ ସ୍ଵିଗିରୁ କହୁଛନ୍ତି କି ମୁଁ ରମେଶ ଚନ୍ଦ୍ର ବେହେରା ସଂସାରୁ କହୁଥିଲି ମୁଁ ଆପଣଙ୍କ ଆପ୍ଲିକେସନରୁ ଯେଉଁ ଖାଦ୍ୟ ଅର୍ଡ଼ର୍ କରେ ଆଉ ସେଥିରୁ ମୋର ଅଟୋମେଟିକଲି ପଇସା ଆକାଉଣ୍ଟରୁ କଟିଯାଉଛି ତେଣୁ ମୋର ଯେମିତି ପଇସା ଆଉ ନ କଟିବ ମୋର ସେ ବ୍ୟବସ୍ଥା କରନ୍ତୁ ତେଣୁ ଏହା ମୁଁ ଆପଣଙ୍କୁ କହୁଛି ଆଉ ଯେମିତି ମୋ ଆକାଉଣ୍ଟରୁ ପଇସା ନ କଟେ ତେଣୁ ଆପଣ ସେଇ ବ୍ୟବସ୍ଥା କରନ୍ତୁ